ପ୍ରଦୀପ୍ ବାବୁ ଆସ୍ଲ କିଏ କିଏ ଆସିଛ ହଁ ଦୁଇ ଜଣ ତ ତ ଏଇଟା ଦେଖନ୍ତୁ ଆମର ଏଇଟା କାଣା ସବୁ ଖରାପ ହେଇଛି ଦେଖ ଆରୋ ଏ ଗିଜର୍ର ଏଇ ଗିଜର୍ର ଯେନ୍ତା ଏକା ମୈଲା ଯାମ ହେଇକିନା ଏଇଟା କେନ୍ତା ପାଣି ସେଇଟା କେନ୍ତା କର୍ବୁ ସବୁ ନା ଲାଗ୍ବା ଏଇଟା ତାହା ହେଲେ ମୁଇଁ ତମକୁ କେତେ ପଇସା ଦେମି କେତେଟା ପାଇପ୍ ଆଣବ୍ କାଣା ଆଣବ୍ କୁହ ଟିକେ ଲିଷ୍ଟ କର ତ ଦେଖଛି ମୁଇଁ ପାଞ୍ଚ ଛଅ ହଜାର ଲାଗ୍ବ ଆଉ ଏଇଟା ପାଇପ୍ଟା କେନ୍ କମ୍ପାନୀର ଆଣବ୍ ଏଇଟା ଭଲ୍ଟା ହଁ ଯେଣ୍ଟା ବି ଆଣ ଭଲ୍ କ୍ୱାଲିଟିର ଟିକେ ଆଣ ଆରୁ ସାରା ଜୀବନ ଦେଖ ମୁଇଁ ସେ ଘରେ ନେଇ ରୁହେ ଘରେ ମା ଭୁଏଣ ରହୁଛନ୍ ଅସୁବିଧା ହଉଛି ପୁରା ବହୁତ ଜଲ୍ଦୀ ଜଲ୍ଦୀ ଖରାପ ହଉଛେ ଯାଣୁସ ତ ହେଟା କି ନେ ହେଥି ସେଥିର୍ ଲାଗି କହୁଛି ଭଲ୍ ପାଇଁ ଭଲ୍ ଜେନ୍ତା ଜିନିଷ୍ ଟେ ଲାଗ୍ବା ନଲ୍ ଫଲ୍ ଯେନ୍ତା ଲାଗୁଛେ ଆରୁ କାଣା ବୋଲୁଥିଲେ କେନ ଆମର ଯେନ୍ତେ ଟାଇମ୍ରେ ଛତୁ ଯେମିତି ଟାଇମ୍ରେ ବି ପାଣି ଲିକେଜ୍ ହଉଛି ସେଇଟା କେନ୍ତା କର୍ବ ଟାଙ୍କିଟା କେତେ ପଡ଼୍ବାର୍ ନୂଆ ଟାଙ୍କିଟା କୁହ ତ କେତେ ଲିଟର୍ ବାଲା ଏଇଟା ଆନ୍ବ ହଁ ଯାହା ବି କର ବଡ଼୍ଟା ଗୋଟେ ଲଗାଇ ଦିଅ ବୋଲେ ନାଇଁ ହେଲେ ବି ତିନ ଚାରି ବର୍ଷ ଗଲା ପରେ ଏଇଟା ଆରୁ ଯାହା ବି ହେଉ ଭଲ କାମ ହଉ ଆରୁ ହଏ ଯେ ଏଇଟା ଦେଖତ ଏଇଟା ଏଇଟା ଗୋଟେ ବି କାଣା ମୂଷା କାଟି ଦେଇଛି ନା କାଣା ହେଇଛି ଏଇଟା ଗୋଟେ ବି ପାଣି ଗଲୁଛେ ଥପ ଥପ କି ପଡ଼ୁଛେ ଏଇଟା କହ ତ ହଁ ତା'ର ସବୁ ଘରେ ମୂଷା କିଶନ ନବୁ କାଟି ଦେଲା କାଣା କର୍ବ ଆରୁ ଆରୁ ଇ ଜେନି ପାଇପ୍ ପାଖଟା ଏଇଟା ଗୋଟେ ବି ଯେଣ୍ଟା ଫାଟିଯାଇଛି ଯେଟା ନୂଆ ଲଗା ପଡ଼୍ବା ଏଇଟା ଫାଟ୍ଲା ଟା ସବୁ ନୂଆ ଚେଞ୍ଜ କରି ଦବା ତ ଓହୋ ତା ହେଲେ ଗୋଟେ କାମ୍ କର ତାହେଲେ ମୁଇଁ ତମକୁ ପଇସା ଦେଇ ଦଉଛେଁ ଆଁ ତୁମେ ଧରିକି ନା ପଳାଇ ଆସ ହେଲା ଜିନିଷ୍ ଗୋଟେ ପଳାଇ ଆସ ଆରୁ ରେଡ଼ି କରି ଦିଅ ଆରୋ ଆରୁ ଆମ ଜେନ୍ ଫ୍ରିଜ୍ ପାଖେ ବି ଗୁଟେ ଯେଣ୍ଟା ଲାଗିଛି ନାଇ ନଲ୍ ଗୋଟେ ଜେଣ୍ଟା ନାଇ ଲାଗିଛି ହେଟା ବି ଖରାପ ହେଇଗଲାନା ପୁରା ଲାଗୁଛି ପୁରା ଅନ୍ କଲେ ବି ପାଣ୍ ବାହାରୁଛି ଅଫ୍ କଲେ ବି ପାଣ୍ ବାହାରୁଛି ତ ସେଇଟା କେନ୍ତା କର୍ବା ନୂଆ ଲଗ୍ବା କି କାଣା କରଦେଇକିନା ସଜେଇ ସୁଜାକିନା ଟାଇଟ୍ ଫାଇଟ୍ ମାରିକିନା ଠିକ୍ କର୍ ପାର୍ବ କେନ୍ତା ଏନ୍ତା କର୍ମା କେଁ ହଁ ଏଇଟା ସାମାନ ତ ପଡ଼ି ଯିବା ତମ୍କୁ ଆମେ ସାତ ହଜାର ତମର ମେକାନିକ୍ ଚାର୍ଜ କେତେ ନବ ଏଇଟା ହେଲା କି ତମର କେତେ କାଁ ଆସ୍ବା ହେଲେ ବି ଟଙ୍କା ତମ୍କୁ ଦି ଦଉଛେ ବୋଲେ ଟଙ୍କା ତିନ୍ ହଜାର ଦେଇଦେଉଛେ ପନ୍ଦର ପନ୍ଦର ଶହ ରଖି ପକାବ ହେଲା ହଉ ଠିକ୍ ଅଛେ ଏନ୍ତା ହେଲେ ତମେ ଏଇଟା କର ଖାନା ପିନା ତମକେ କରବା ମୁଁ କି ଖାଇକି ନା ଯିବ ହଉ ଠିକ୍ ଅଛେ ତାହେଲେ ତମେ ଏଇଟା କର ଆର୍ ପଲ ହେଲା ମୁଇଁ ଡ୍ୟୁଟି ପଲଉଛେ ଠିକ୍ ଅଛେ ଆଉ କର ହେଲା